ହଁ ନମସ୍କାର ଦିଦି ଆସିଲ କ୍ଲାସ୍ ସରିଲା କି ହଁ ହଁ ଠିକ୍ ଅଛି ତୁମକୁ ଗୋଟିଏ କଥା ଗୋଟିଏ କହିବାର ଥିଲା ହଁ ଓଡ଼ିଶା ଓଡ଼ିଶା ଯାରି କରିଛନ୍ତି କି ନାଇଁ ତ ସେଇଟା କମ୍ପ୍ୟୁଟର ଆଉ ଇଂଗ୍ଲିଶ ସ୍ପୋକନ୍ ଇଂଗ୍ଲିଶର ଗୋଟିଏ ପଢ଼ିବା ପାଇଁ ଗୋଟିଏ ପିଲାମାନ ବୋଇଲେ ପିଲାମାନଙ୍କୁ ପଢ଼ିବାକୁ ଗୋଟେ ସେ କ୍ଲାସ୍ ରହିଛି ତ ତ ତୁମେ କେତେବେଳେ ସେଇଟା କରିପାରିବ ନା ଜାଣିଛି ହେଲେ କ'ଣ କରିବା ଏ ଆ ଆମେ ସରକାରୀ ସରକାରୀ ଜବ୍ କରୁଛେ ତାହେଲେ ତ ଏଇଟା ଆମକୁ କରିବାକୁ ପଡ଼ିବ ନା ତ ଏଇ ଗୋଟିଏ ମିଟିଂ କରିବା କି ହଁ ସବୁ ଟିଚର ହଁ ହେଟା ତ କହୁଛି ସବୁ ସାର୍ ମ୍ୟାଡ଼ାମ୍ ଆସିଲା ପରେ ଗୋଟିଏ ମିଟିଂ ରଖିବା ଆଉ ପଚାରିବା ସମସ୍ତଙ୍କୁ ହଁ ଦୁଇ କେଉଁ କେଉଁ ପିରିଅଡ଼ ଖାଲି ରହୁଛି ହଁ ହଁ ତାହେଲେ ତ ଆଉ ପିଲା ଆମର ଷ୍ଟାଫ୍ରେ ଷ୍ଟାଫ୍ ମଧ୍ୟ ଆମର କମ୍ ଅଛି ହଁ ହଁ ସେଇଟା ହଁ ସେଇଟା ତ ଗୋଟିଏ ମିଟିଂ ରଖିବା ଆଉ ସେଠି ସମସ୍ତେ କଥାବାର୍ତ୍ତା ହେଇକି ଗୋଟିଏ ପିରିଅଡ଼ ରଖିବା ସାର୍ମାନେ କେବେ ଆସିବେ ସାର୍ମାନେ ତ ଏଇ କେତେ ତିନି ତାରିଖ ଆସିବେ ବୋଧେ ତ ଆମେ ପାଞ୍ଚ ତାରିଖରେ ରଖିବା ହଁ ଏଇଟା ତ ସମସ୍ତେ ଥିବେ ଯେଉଁଟା ବୋଇଲେ କରିଦେବା ହଁ ହଁ ଠିକ୍ ଅଛେଁ